ହ୍ୟାଲୋ ଉବେରେ କ୍ୟାବ୍ରୁ କହୁଛନ୍ତି ହଁ କେତେ ସମୟ ଲାଗିବ ମୁଁ ବହୁତ ସମୟ ହେଲା ମୁଁ ଅପେକ୍ଷା କରି ଅଛି ତମର କେତେ ମୋର ତ ନଅ ବଜେରେ ମୋର ଥିଲା ଟାଇମ୍ ଏବେ ସାଢ଼େ ନଅଟା ହୋଇଗଲା ଆପଣ ପହଞ୍ଚି ନାହାନ୍ତି ହଁ ମୁଁ କେମିତି ଯିବି ମୋର ପରିବାର ସବୁ ଅଛନ୍ତି ଏଇଠି ଆଉ କେତେ ସମୟ ଲାଗିବ ଆଉ ପାଞ୍ଚ ମିନିଟ୍ ହଁ ଠିକ୍ ଅଛି ଜଲ୍ଦି ଆସନ୍ତୁ ଆପଣ ଆଉ ଏବେ ଆପଣ କେଉଁଠି ଅଛନ୍ତି ହଉ ବସ୍ ଷ୍ଟାଣ୍ଡ୍ ଦେଇକି ହଁ ଠିକ୍ ତାପରେ ଆମର ବସ୍ ଷ୍ଟାଣ୍ଡ୍ ପରେ ସେ ମନ୍ଦିର ପଟ ଅଛି ସେପଟେରେ ତମ ସର୍ଟ କଟ୍ ଦେଇକି ଆସ ଠିକ୍ ଅଛି